ହ୍ୟାଲୋ ହଁ ହ୍ୟାଲୋ ବ୍ରଦର୍ସ ରେଷ୍ଟୁରାଣ୍ଟ୍ରୁ କହୁଥିଲେ ନା ଆଜ୍ଞା ମୋର କିଛି ଖାଇବା ଅର୍ଡ଼ର ଥିଲା ତ ଆପଣ ଟିକିଏ ଆଡ୍ରେସ୍ରେ ନେଇଆସିଲେ ଟିକିଏ ଜଲ୍ଦି ଭୋକ ହେଉଛି ତ ଶୀଘ୍ର ଟିକିଏ ଆଡ୍ରେସ୍ରେ ପହଞ୍ଚେଇ ଦିଅନ୍ତୁ ଆଜ୍ଞା ଅର୍ଡ଼ର ଥିଲା ଚିକେନ୍ ରୋଲ୍ ପନିର୍ ରୋଲ୍ ଆଜ୍ଞା ଟିକିଏ ଜଲ୍ଦି ପହଞ୍ଚେଇ ଦିଅନ୍ତୁ ବହୁତ ଜୋରରେ ଭୋକ ହେଲାଣି ତ ଆଡ୍ରେସ୍ ମୁଁ ହ୍ୱାସ୍ଅପ୍ରେ ଆପଣଙ୍କୁ ସେଣ୍ଡ୍ କରିଦେଇଛି ତ ଆପଣ ଟିକିଏ ଜଲ୍ଦି ମୋର ଅର୍ଡ଼ରଟା ନେଇଆସନ୍ତୁ